ବୌଦ୍ଧ ଜିଲ୍ଲାରେ ଅନେକଗୁଡ଼ିଏ ମନୋରଞ୍ଜନ କାର୍ଯ୍ୟକଳାପ ଏବଂ ମନୋରଞ୍ଜନ ବିକଳ୍ପଗୁଡ଼ିକର ସୁବିଧା ରହିଛି ଯେମିତିକି ବୌଦ୍ଧରେ ଅନେକଗୁଡ଼ିଏ ପାର୍କ ରହିଛି ଲୋକମାନଙ୍କର ବୁଲାବୁଲି କରିବା ପାଇଁ ଏବଂ ଖେଳପଡ଼ିଆ ମଧ୍ୟ ରହିଛି କ୍ରୀଡ଼ାର ସୁବିଧା ପାଇଁ ବିଭିନ୍ନ ପ୍ରକାର ଲାଇବ୍ରେରୀ ସାଂସ୍କୃତିକ ମଣ୍ଡପମାନ ରହିଛି ଏବଂ ବୌଦ୍ଧରେ ବୁଲାବୁଲି କରିବା ପାଇଁ ରାମେଶ୍ୱର ମନ୍ଦିର ରହିଛି ଜଗନ୍ନାଥ ମନ୍ଦିର ରହିଛି ଆହୁରି ମଧ୍ୟ ଅନେକ ପ୍ରକାର ସୁବିଧା ଅଛି ବୌଦ୍ଧରେ ମନୋରଞ୍ଜନ କାର୍ଯ୍ୟକଳାପ ଏବଂ ବିକଳ୍ପଗୁଡ଼ିକର ସୁବିଧା ଭରପୁର ରହିଛି